ଆମର ଓଡ଼ିଆ ମାନଙ୍କର କିଛି ପର୍ବ ଥାଏ ତ ଫାଷ୍ଟ ଆମର ବହୁତ ବଡ଼ ପର୍ବ ହେଉଛି କିି ଆମର ରଜ ରଜରେ ତ ସମସ୍ତଙ୍କ ଝିଅମାନଙ୍କର ପର୍ବ ତ ଝିଅମାନଙ୍କୁ ସଜବାଜ ପାଇଁ ବହୁତ ଭଲ ଲାଗେ ତ ସେମାନେ ଆକ୍ଚୁଲି ରଜ ଆସିବା ପୂର୍ବରୁ ସେମାନେ ନିଶ୍ଚିନ୍ତ ଯିବେ କିଣିବା ପାଇଁ କିଛି ଜିନିଷ ତ ଆମେ ମୁଁ ବି ଯାଇଥିଲି କିଛି କିଣିବା ପାଇଁ ମୁଁ ଯାଇଥିଲି ଚୁଡ଼ି ମୋର କିଣିବା ପାଇଁ ଚୁଡ଼ି କିଣିବାରେ ଯାଇଁ ଯାଇଥିଲି ତ ମୋର ପୋତଲ କଲେଜ୍ ଛକ ପାଖରେ ସୁବ୍ରତ ଭାଇ ନାମରେ ଏକ ଗୋଟେ ଦୋକାନ ଥିଲା ତ ସେଠି ସେ ଚୁଡ଼ି ଆଇଟିଏସର ଗୋଟେ ଚୁଡ଼ି ମୋତେ ଦେଖାଇଥିଲେ ତ ସିଏ କହିଥିଲେ କି ଏଇ ଚୁଡ଼ି ନିଅନ୍ତୁ ତିନି ବର୍ଷ ଯାଏ କିଛି କଲର୍ ଫେଡ଼୍ ହେବନି କି ଆପଣଙ୍କ ଚୁଡ଼ିର କିଛି ହେବନି ଗ୍ୟାରେଣ୍ଟି ଚୁଡ଼ି ଭଲ ଦେଇଥିଲେ ତ ମୁଁ ସେ ଆକ୍ଚୁଲି ରେଟ୍ ମତେ ତିନିଶହ ଚାଳିଶ ଟଙ୍କାରେ ବି ଦେଇଥିଲେ ତାପରେ ମୁଁ ନେଇକି ଆସିଥିଲି ସେ ଚୁଡ଼ିକି ସେ ଚୁଡ଼ି ଆଜି ଯାଇଁ ବି ମୁଁ ତିନି ବର୍ଷ ହେଲା ପିନ୍ଧିଛି ଏମିତି କଲର୍ ଫେଡ଼୍ ହେଇନି କି ବି କିଛି କରିନି ଆଉ ମୋର ସୁବ୍ରତ ଭାଇଙ୍କୁ ମୋର ଧନ୍ୟବାଦ ଜଣାଉଛି ମୋ ହୃଦୟରୁ ମୁଁ ଆତ୍ମଶ ଋତରୁ ମୁଁ ଆଇ ଟି ଏସ୍ କମ୍ପାନୀକୁ ବି ଧନ୍ୟବାଦ କରୁଛି ଯେହେତୁ ଏଇ ଚୁଡ଼ି ଆମର ବାହାର କରିଛନ୍ତି ଆମ ପାଇଁ ସହଯୋଗ କରିଛନ୍ତି ତ ଧନ୍ୟବାଦ ଆପଣ ଦୁଇ ଜଣଙ୍କୁ